ଲମ୍ବା ପଦଯାତ୍ରାର ବହୁତ ମହତ୍ତ୍ଵ ରହିଛି ଲମ୍ବା ପଦଯାତ୍ରା ଥରେ ମୁଁ ଚାଳିଶ କିଲୋମିଟର୍ ରାସ୍ତାକୁ ଲୋ ପଦ ଚାଲି ଚାଲି ଯାଇ ପୁରୀର ଚନ୍ଦ୍ରଭାଗାରେ ପହଞ୍ଚିଥିଲେ ସେଠାରେ ସୂର୍ଯ୍ୟ ଉଦୟ ଦେଖିଥିଲି ସେଇ ସୂର୍ଯ୍ୟ ଉଦୟ ଚନ୍ଦ୍ରଭାଗାର ସୂର୍ଯ୍ୟ ଉଦୟର ଦୃଶ୍ୟ ଅତି ମନୋରମ ଅତି ସୁନ୍ଦର ତେଣୁ ସେଠାରେ ହଜାର ହଜାର ଲୋକମାନଙ୍କର ଗହଳିରେ ସୂର୍ଯ୍ୟ ଉଦୟେ ବେଳାଭୂମିରେ ଦେଖି ବହୁତ ଆନନ୍ଦିତ ହୋଇଥିଲି ଏବଂ ସୂର୍ଯ୍ୟ ଅସ୍ତ ହଉଛି ପାହାଡ଼ ପର୍ବତରେ ସୂର୍ଯ୍ୟ ଅସ୍ତର ଦୃଶ୍ୟ ଅତି ସୁନ୍ଦର ଲାଗେ ଯେଉଁଠି କି ଆମର ଶିମିଳିପାଳ ଅଞ୍ଚଳରେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଆମର ସେଇ ଦୃଶ୍ୟ ଅତି ସୁନ୍ଦର ସୂର୍ଯ୍ୟାସ୍ତ ସମୟର ପ୍ରତ୍ୟେକ ବର୍ଷ ଆମେ ଶିମିଳିପାଳକୁ ଯାଉ ଏବଂ ପ୍ରତ୍ୟେକ ବର୍ଷ କୁ ଦୁଇ ଥର ତିନି ଥର ଯାଇ ସେଠାରେ ଆମର ସୂର୍ଯ୍ୟ ଉଦୟେ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖି ଆମକୁ ବହୁତ ଆନନ୍ଦିତ ଲାଗେ ଯେଉଁଠାକି ଆମର ମୟୂରଭଞ୍ଜ ଜିଲ୍ଲାର ସବୁଠୁ ଭଲ ଦର୍ଶନୀୟ ସ୍ଥାନ ହଜାର ହଜାର ପର୍ଯ୍ୟଟକ ଆସନ୍ତି ଏବଂ ପର୍ଯ୍ୟଟକମାନଙ୍କର ଗହଳିରେ ସେହି ସୁ ସୁ ସୁନ୍ଦର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରି ସମସ୍ତଙ୍କ ମନକୁ ଆନନ୍ଦିତ କରିଥାଏ ଶିମିଳିପାଳ ହଉଛି ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବହୁତ ବଡ଼ ଏବଂ ଅତି ସୁନ୍ଦର ପାହାଡ଼ ସେଇ ପାହାଡ଼ର ସୂର୍ଯ୍ୟାସ୍ତର ସମୟେ ଅତି ସୁନ୍ଦର ଏବଂ ଅତି ମନରମ